ହଁ ଆମର୍ ପାଖେ ବଜାର୍ମାନେ ବି ଅଛେ ମଣ୍ଡି ସୁବିଧା ବି ଅଛି ସବୁଥିରେ ସୁବିଧା ଅଛି ଚାଷ ବାଡ଼ି ଆମେ କରୁଛୁଁ ସବୁଁ ବିକ୍ରି ବାଣିଜ୍ୟ କର୍ବା ଲାଗି ପାଖେ ଅଛି ଯେନ୍ତା କେ ପଡ଼ୁଛେ ହେନ୍ତା ଦୁଇ କିଲୋମିଟର୍ ପଡ଼ୁଛେ ଆରୁ ଏହା ସହିତ ମଣ୍ଡିର ମଣ୍ଡି କି କାର୍ଡ଼ ବି ବନିଲାଣ ଯେନ୍ତା କି ଧାନ୍ ମେ ମପେଇ ମପେଇ ବିକୁଛୁଁ ଆର୍ ରେଜିଷ୍ଟ୍ରେସନ୍ ବି ହେଉଛି ସେଟା ଆରୁ ଆରେ କ'ଣ କି ସେଟା ବି ପଇସା ଆସି ଆରୁ ଏ ତୁନ୍ ଚାରିଟା ଫଲମୂଲଟା ଯେନ୍ଟା ଯେନ୍ଟା ହେଉଛି ଆମର୍ ପାଖେ ବଜାର ଅଛି ବେଶୀ ଦୂର୍ ନା ପଡ଼ି ସେନ ଆମେ ଏଇଟା ବିକା ଭଙ୍ଗା କରୁଛୁଁ ବାହାର୍ ଲୋକମାନେ ବି ଆଉଛନ୍ ଆମର୍ ଇନ୍ କେ ବିକି ଭାଙ୍ଗି ଆଉଚନ୍ ଆମେ ବି ତାଙ୍କେ ପାଖକୁ ଯାଉଛୁଁ ବିକି ଭାଙ୍ଗି କରି ସୁବିଧା ଅଛି ଯିବାର ଆଇବାର ସୁବିଧା ହେଉଛି ସବୁଥିର ତା'ର୍ ବାହାର୍ ରାଜ୍ୟରୁ ବି ଆସୁଛନ୍ ଯେନ୍ଟା କି ଫଲ୍ ମୂଲ୍ ଯେନ୍ଟା କି ମିଲୁଛେ ବିକି ଆସନ୍ ସେମାନେ ଆଉ ଆମେ ବି ଯାଉଛୁଁ ସେନ୍ କି ତାକଙ୍କେ ଯାଉଛୁଁ ସେ ନ ବି କେନ୍ତା କେନ୍ତା ରେଟ୍ ଭାଓ ସବୁ ଦେଖି କରାଇ କରି ଆମେ ବି ସେଇ ହିସାବେ ବ୍ୟବସାୟଟା କରୁଛୁ ବିକ୍ରି ଭାଙ୍ଗି ବି ଠିକ୍ ହେଉଛି